ନାହିଁ ଆଜ୍ଞା ମୁଁ ପର୍ବପର୍ବାଣୀ ଧାର୍ମିକ ଉପଲକ୍ଷେ ଦେବୀ ଦେବତାଙ୍କୁ ମୂର୍ତ୍ତି ତିଆରି କରିନାହିଁ ତେଣୁ ସେ ବିଷୟରେ ମୋର ତ କିଛି ଅନୁଭତି ନାହିଁ ଯଦିଓ କରିନି କିନ୍ତୁ ମୁଁ ଦେଖିଛି ଆମ ଗାଁରେ ବଢ଼େଇ ମାନେ ମୂର୍ତ୍ତି ତିଆରି କରନ୍ତି ମୁଁ ଦେଖିଛି ବହୁତ ଭଲ ବି ଲାଗେ ଭଲ ଲାଗେ ନିହାତି ଆମ ଗାଁରେ ବଢ଼େଇ ମାନେ ମୂର୍ତ୍ତି ଦେଉ ତାଙ୍କ ମୂର୍ତ୍ତି ତିଆରି କରନ୍ତି ଯେମିତିକି କୁମାର ପୂର୍ଣ୍ଣିମା ଠାକୁରାଣୀ ହଉ କି ମଙ୍ଗଳା ମା' ହଉ ସେମାନେ ହୁଅ ଯେଉଁ ତାଙ୍କ ମୂର୍ତ୍ତି ହଉ କି ଗଣେଶ ମୂର୍ତ୍ତି ହଉ ବିଶ୍ୱକର୍ମା ମୂର୍ତ୍ତି ହଉ ସରସ୍ଵତୀ ମୂର୍ତ୍ତି ହଉ ଇତ୍ୟାଦି ଏଇଭଳି ସବୁ ମୂର୍ତ୍ତି ତିଆରି କରନ୍ତି ଦେଖିବାକୁ ବହୁତ ଭଲ ଲାଗେ କିନ୍ତୁ ମୋର ଏଇ ବିଷୟରେ ଏତେ ଧ୍ୟାନ ନାହିଁ ଯେହେତୁ ମୁଁ କେବେ ବନାଇନି କି ଆମ ଘରେ କେବେ ବନା ହୁଏନି ଗାଁରେ ବନା ହୁୁଏ ନର୍ମାଲ୍ ଦେଖିଛି ଆମେ ନର୍ମାଲ୍ ଯାଇକି କିଣିକି ଆଣୁ ଏବଂ ପୂଜା କରୁ ଧାର୍ମିକ ଉପଲକ୍ଷେ ତେଣୁ କୌଣସି ବି କ'ଣ ଧାର୍ମିକ ଉପଲକ୍ଷେ କୌଣସି ଅନୁଭୂତି ସେମିତି ନାହିଁ